ଯୋଗ ହଉଛି ଏକ ଏମିତି ଅଭ୍ୟାସ ଯାହାକି ପ୍ରତ୍ୟେକ ମନୁଷ୍ୟ ଦୈନନ୍ଦିନ ଜୀବନରେ ଆବଶ୍ୟକ ହୋଇଥାଏ ଯୋଗ ଦ୍ୱାରା ଶରୀର ସୁସ୍ଥ ରହିଥାଏ ମନ ସ୍ଥିର ରହିଥାଏ ଏବଂ ସେମାନେ ତାଙ୍କର ମନକୁ ସ୍ଥିର ରଖିଥାନ୍ତି ଏବଂ ଶରୀରକୁ ସୁସ୍ଥ ରଖିଥାନ୍ତି ତେଣୁ ମୁଁ ପରାମର୍ଶ ଦେବି ଯଦି ଯୋଗ ସମସ୍ତେ କରିବା ଦରକାର ଯୋଗ ଦ୍ୱାରା ସେମାନଙ୍କର ଗୋଡ଼ ହାତ ପେନ୍ ବ୍ୟଥା ହବ ନାହିଁ କିମ୍ବା ସେମାନେ ତାଙ୍କ ଓଜନ ବି କମେଇପାରିବେ ଯୋଗ ଦ୍ୱାରା ଲୋକଙ୍କର ମନ ସ୍ଥିର ରହିଥାଏ ତେଣୁ ଯୋଗ କରିବା ସମସ୍ତଙ୍କ ପ୍ରତି ଆବଶ୍ୟକ ହୋଇଥାଏ ବିଶେଷତଃ ରୋଗୀମାନେ ଯୋଗ କରିବା ଆବଶ୍ୟକ ସେମାନେ ତାଙ୍କ ରୋଗରୁ କିଛି ଔଷଧରୁ ଯଦି ନିରାକରଣ କରିପାରୁନାହାନ୍ତି ତେବେ ସେମାନେ ଯୋଗରୁ କିଛି ତା କିଛି ମାତ୍ରାରେ ନିରାକରଣ କରିପାରିବେ ଏବଂ ତାଙ୍କର ସେହି ଦ୍ୱାରା ଅନେକ ଅନେକ ଏମିତି ରୋଗ ଅଛି ଯାହାକି କିଛି ଚିକିତ୍ସା ମାଧ୍ୟମରେ ବି ଚିକିତ୍ସା ମାଧରେ ମାଧ୍ୟମରେ ବି ସେମାନେ ଠିକ୍ ହେଇପାରୁନାହାନ୍ତି କିନ୍ତୁ ତାହା ଯୋଗ ମାଧ୍ୟମରେ ଠିକ୍ ହେଇ କିଛି ମାତ୍ରାରେ ସଠିକ ଭାବରେ ଠିକ୍ ହେଇପାରୁନାହିଁ କହିହେବ ନାହିଁ କିଛି ମାତ୍ରାରେ ଠିକ ହେଇପାରୁଛି ତେଣୁ ମୁଁ ସମସ୍ତଙ୍କୁ କହିବାକୁ ଚାହେଁକି ଯଦି ସମସ୍ତେ ଦୈନ ସଖାଳୁ ଅଧଘଣ୍ଟା ଘଣ୍ଟାଏ ଲେଖେଁ ଏବଂ ସନ୍ଧ୍ୟାରେ ଘଣ୍ଟାଏ ଅଧଘଣ୍ଟା ଲେଖେ ଯଦି ଯୋଗ କରିବେ ତାହେଲେ ସେଇଟା ତାଙ୍କ ପାଇଁ ସୁବିଧାଜନକ ହବ ବା ତାଙ୍କ ଶରୀର ପାଇଁ ଠିକ୍ ଭାବରେ ତାଙ୍କ ଶରୀର ସୁସ୍ଥ ରହିବ ଏବଂ ମନ ମନ ମଧ୍ୟ ଶାନ୍ତି ରଖିବା ପାଇଁ ଯୋଗ କରିବା ଆବଶ୍ୟକ ମନ ସମସ୍ତଙ୍କର ମନ ସ୍ଥିର ରହିନଥାଏ ତେଣୁ ଯୋଗ କରିବା ଦ୍ୱାରା ଏକ ଯଦି ଆମେ କୌଣସି ଗୋଟେ କାମ କରିଥାଉ ତ ସେଥିରେ ଆମର ଅଭ୍ୟାସ ପଡ଼ିଯାଇଥାଏ ତେଣୁ ଯୋଗ କରିବା ଦ୍ୱାରା ଆମମାନଙ୍କ ମନ ସ୍ଥିର ରହିଥାଏ ଏବଂ ସବୁ କାମରେ ଆମ ମାନଙ୍କର ମନ ଲାଗିଥାଏ ତେଣୁ ସମସ୍ତେ ଯୋଗ କରିବା ଆବଶ୍ୟକ ହୋଇଥାଏ